ହଁ କିଏ ଭାଇ ହଁ ଆସୁଛି ଆସୁଛି ହଁ କୁହ ଭାଇ କ'ଣ ନେବେ ଆଳୁ କିଲୋ ଚାଳିଶ ପିଆଜ ଅଶୀ ଟଙ୍କା ଅଛି

କ'ଣ କେତେ ନେବ କି

ହଉ ଦେଖ ଆଉ ତଳେ ଅଛି ସେଇଟା ମଶୁର ଡାଲି ଶହେ କୋଡ଼ିଏ କିଲୋ ଅଛି

ଶହେ ଟଙ୍କା ଥିଲା ଯେ ଆମେ ହୋଲ୍ସେଲ୍ରୁ ଆଣୁଛୁ ତ ଏଇଠି ଲୋକାଲ୍ ବିକିବାଟା ପାଇଁ ଟିକେ ରେଟ୍ ହେଇ ଗଲାଣି ଆଉ ହଁ ହଁ ଠିକ୍ ଅଛି ଟିକେ ଥାଅ ମୁଁ କାଢି ଦେଉଛି ହଁ ହଁ କୁହ କୁହ କ'ଣ କ'ଣ ନେବ ହଁ ଆଳୁ ତିନି କିଲୋ ହଁ ମଶୁର ଡାଲ ଦୁଇ କିଲୋ ହଁ ହଁ ଆଉ କେତେବେଳେ ଆସିବ ତୁମେ ହଉ ହଉ ଆଉ ଜଲ୍ଦି ଟିକେ

ନାଇଁ ଭାଇ ଏତେ ରେଟ୍ ହେଇଗଲାଣି ଆମେ ବି ଆଣୁଛୁ ନା ଅଲଗା ଦୋକାନରୁ ହେବନି ଦେଖୁଛ ପରା ଦିନ ବି ସେମତି ଚାଲଲାଣି ସବୁ ଜିନିଷ ରେଟ୍ ହେଇ ଗଲାଣି ହଉ ତୁମେ କେତେ ତିନି କିଲୋ ନା ଦୁଇ କିଲୋ ନେବ କି ହଉ ଦୁଇ କି ହଉ ତୁମକୁ ପାଞ୍ଚ ଟଙ୍କା ଲା ଡ଼ିସକାଉଣ୍ଟ୍ କରି ଦେଉଛି ଶହେ କୋଡ଼ିଏ ଯେ ଶହେ ପନ୍ଦର ପକାଇ ଦେଉଛି ତୁମକୁ ହଉ ତୁମେ ଯିବ ପରା ଜଲ୍ଦି ଟିକେ ଯାଇ ଆସ ଏଇଠି କଷ୍ଟମର୍ ବି ବେଶୀ ହେଇ ଗଲେଣି ତେଲ ୱାନ୍ ସିକ୍ସଟି ଅଛି ଭାଇ

ନାଇଁ ସବୁ ତ ନେଉଛନ୍ତି ଆଉ ତୁମକୁ କେମିତି କମାଇ ଦେବି ଆଉ

ଆଉ ସେ ବେଙ୍ଗଲୋର୍କୁ କହିବ ଆଉ ଆମର ଓଡ଼ିଶାରେ କହିବ ହଁ ଦେଖ ଭାଇ ନହେଲେ